ପୂର୍ବରୁ ଆମେ ସବୁ କାମ ନିଜେ ହାତରେ କରୁଥିଲେ ଜମିରେ ଧାନ କଟା ତା'ପରେ ଧାନ ଘରେ ଆନିକିରି ତା ଗୋରୁ ଦେଇକିରି ମଲିବା ଏବେ ତ ସେଇଟା ଆଉ ହେଉନି ଏବେ ମେସିନ୍ ସାହାଯ୍ୟରେ ସମସ୍ତେ ଧାନ କାଟନ୍ତି ମେସିନରେ ଆକା ସବୁ ପରିଷ୍କାର ହୋଇଯାଏ ଆଉ ତା'ପରେ ମଲିବାର କିଛି ଦରକାର ପଡ଼ୁନି ଗୋଟେ ଥର ଆକା ମେସିନରେ ଜମିରୁ ଆକା ସମସ୍ତେ ଧାନ କାଟିକିରି ଘରେ ପ୍ୟାକିଂ କରି ନେଇ ଆସନ୍ତି ତା'ପରେ ଆଗେ ତ ହିସାବ କରିବାକୁ ହେଲେ ଆମର ଖାତା କଲମ ଦରକାର ପଡ଼ିଥିଲା ଏବେ ତ ଟେକ୍ନୋଲୋଜି ଏତେ ଉପରେ ଆସିଗଲା କି ଆମର ମୋବାଇଲରେ ହିସାବ ହେଇଯାଉଛି ସବୁ ଆଉ ଖାତା କଲମର ଦରକାର ପଡ଼ୁନି ଏବେ ତ କେହି କେହି ଆଉ ସେଟା ଭାବନ୍ତି ଏବେ ତ ଆମ ପାଖରେ ମୋବାଇଲ ମୋବାଇଲ୍ ଅଛି ହଁ ମୋବାଇଲରେ ହିସାବ କରିଦେବା ଓ ସବୁ ଏବେ ମେସିନ୍ ହେଇଗଲା ଆମେ ଆଉ କିଛି କରିବାକୁ ପଡ଼ୁନି ସବୁ ଏବେ ହାତ ନିଜ ହାତରେ ଆଗରେ ସମସ୍ତେ କରୁଥିଲେ ତା'ପରେ ସବୁ କିଛି କାମ ଏବେ ମେସିନ୍ରେ ହେଉଛି ଧାନ କାଟିବାକୁ ଗଲେ ଆଗରେ ଲୋକଙ୍କୁ ଡାକିବାକୁ ଆଣି ପଡ଼ୁଥିଲା ଯେ ଆସ ଆମ ଘରେ ଧାନ କାଟିବାକୁ ପଡ଼ିବ ଏବେ ତ ମେସିନରେ ଏକା ଧାନ କଟା ହେଉଛି ମେସିନରେ ସବୁ କିଛି କାମ ହେଇଯାଉଛି ଏବେ ଆଉ ନିଜ ହାତରେ ଖାଲି ଟଙ୍କା ଦେବାକୁ ପଡ଼ୁଛି ଆଉ ସବୁ ମେସିନରେ ହେଇଯାଉଛି ଆଉ କିଛି କରିବାକୁ ପଡ଼ୁନି ଲୋକଙ୍କରୁ